ଡେଲି ୟୁଜ୍ ପାଇଁ ନେବେ ନା ଏମିତି ନେବେ ଡେଲି ୟୁଜ୍ କଲେ ଯେଉଁ ସ୍ଳିପର୍ ସମସ୍ତେ ଯେଉଁ ମାଡ଼ୁଛନ୍ତି ସେଇଟା ନେବେ ତ କେତେ ଭିତରେ ନେବେ କେତେ ଟଙ୍କା ଭିତରେ ଭାବୁଛନ୍ତି ସ୍ଳିପର୍ ଆମର ଭିକେସିର ଗୋଟେ ଅଛି ସେଇଟା ଆସିବ ଦୁଇଶହ ଟଙ୍କା ପାରାଗନ୍ର ଯେଉଁଟା ଆସିବ ସେଇଟା ଅଢ଼େଇଶହ ଟଙ୍କା ଆସିବ ଆଉ ଦେଖ ସେଇଟା ଯଦି ନବ ନବ ନହେଲେ ତା'ଠୁ ଭଲ କ୍ଵାଲିଟି ଦେଖିବ ସାଢ଼େ ତିନିଶହ ଚାରିଶହ ଭିତରେ ଆସିବ ଯଦି ସୁଜ୍ ନବ ସୁଜ୍ର ବି ଅଲଗା ଅଲଗା ଆଦିଦାସ୍ର ଆମର ଅଲଗା ଆସିବ ହଁ ପାର୍ଟି ୱେୟାର୍ ପାଇଁ ରହୁଛି ଯେଉଁମାନେ ନୂଆ ନୂଆ ବାହା ହେଉଛନ୍ତି ସେମାନଙ୍କ ପାଇଁ ଅଲଗା ଅଛି ହାଇ ହିଲ୍ସର ବକ୍ଲିସ୍ ବାଲା ନେବେ ନା ନର୍ମାଲ୍ଟା ନେବେ ନର୍ମାଲ୍ଟା ନେବେ ଏଇଟା ଦେଖନ୍ତୁ ଏଇଟା ଆସିବ ସାଢ଼େ ତିନିଶହ ଟଙ୍କା ଏଇଟା ଗୋଟେ ଆସିବ ଚାରିଶହ ଟଙ୍କା ଏଇଥିରେ ଖାଲି ନର୍ମାଲ୍ ଏମ୍ରୋଡ଼ୋରୀ କାମ ହେଇଛି ଏଥିରେ ଷ୍ଟୋନ୍ କାମ ହେଇଛି ହଁ ଏଇଟା ଦେଖୁନାହାଁନ୍ତି ଆପଣଙ୍କ ସାଇଜ୍ କେତେ କହିଲେ ପାଦ ସାଇଜ୍ କେତେ ଛଅ ନମ୍ବର ରୁହନ୍ତୁ ଏଇଟା ହଁ ଏଇଟା ଛଅ ନମ୍ବର ଅଛି ଦେଖନ୍ତୁ ଏଇ ଆଉ ଗୋଟେ ଅଲଗା ଡିଜାଇନ୍ ତାଙ୍କୁ ଦେଖାଇଲୁ ଏଇଟା ଦେଖିଲେ ଏଇଟା ହବ ଆପଣଙ୍କୁ ଛଅ ନମ୍ବର ଅଛି ତ ଏଇଟା ସାଢ଼େ ଚାରିଶହ ଟଙ୍କା ଆସିବ ହଁ ହଁ ୱାଟର୍ ପ୍ରୁଫ୍ ଆସିବ ଏଇଟା ବାହାଘର ଟାଇମ୍ରେ ପିନ୍ଧନ୍ତି ଯେଉଁ ବାହାଘର ଇଏ ହିଲ୍ଟା ଆପଣ କହିଲେ ନା ବାହାଘର ହିଲ୍ଟା ଦେଖିବେ ନା ଦେଖ ନା ନା ନା ନା କିଛି ଭଲ ଆସିବ ବେଶୀ ହିଲ୍ ବି ନାହିଁ ଆପଣ ମାଡ଼ିପାରିବେ ବେଶୀ ଡେଙ୍ଗା ଦେଖା ଯିବେନି ଆପଣ ପାଦକୁ ବି ହବ ଛଅ ନମ୍ବର ମାଡ଼ିକି ଦେଖୁନାହାଁନ୍ତି ଦେଖନ୍ତୁ ନିଜେ ହଁ ଟ୍ରାଏ କରନ୍ତୁ ଆଉ ଦୁଇଟା ଅଛି ଦେଖାନ୍ତୁ ଆଉ ଦୁଇଟା ଦେଖୁନ ଆଉ ଦୁଇଟା ଅଛି ଏକ୍ସଟ୍ରା ଦେଖ

କେମିତିକା ସୁଜ୍ ଆପଣଙ୍କ ପାଇଁ ନା ଆଉ କାହା ପାଇଁ

ଆଚ୍ଛା ହଁ ହଁ ହଁ ଏଇଟା ଦେଖିଲେ ଏଇ ସୁଜ୍ଟା ହବ ତ ସେଇ ଛଅ ନମ୍ବର ତ ନା କେତେ ହଉ ଏଇଟା ଦେଖିଲେ ଏଇଟା ଗୋଟେ ଭଲ ଅଛି ସ୍କାଏ କଲର୍ ଅଛି ଭଲ ଅଛି ତା'ଭିତରେ ମାଳି କାମ ହେଇଛି ଆଉ ଗୋଟେ ଦେଖାଇଲୁ ତାଙ୍କୁ ଆଣିକି ସେଇ ଉପର ଥାକରେ ଯେଉଁଟା ଅଛି ସେଇଟା ଆଣି ଦେଖା ହଁ ଏଇଟା ଦେଖିଲେ ହବ ଏଇଟା ଛଅ ନମ୍ବରର ଅଛି ଦେଖନ୍ତୁ ହଁ ହଉ ହଉ ହଉ ଆପଣଙ୍କର ହେଇଗଲା ଆଉ ଇଏ ସୁଜ୍ଟା ଚାରିଶହ ଟଙ୍କା ଏଇଟା ଚାରିଶହ ଟଙ୍କା ସ୍ଳିପର୍ଟା ତିନିଶହ ଟଙ୍କା ଆଉ ହଁ ଅଛି ସେଇଟା ଦେଖୁନାହାଁନ୍ତି ଦୁଇଶହ ଟଙ୍କା ପଡ଼ିବ ହଁ ହଉ ସିଏ ଆପଣଙ୍କୁ ଦେଖାଉଛି ମୁଁ ଅଲଗା କଷ୍ଟମର୍ ଆସିଲେଣି ଆପଣ ଦେଖୁଥାନ୍ତୁ ଦେଖାଇବ ଆଉ ଏଇ ଦେଖାଉଥା